ମୁଁ ଗୋଟେ ବଡ଼ ଗୋଷ୍ଠୀରେ ଭୋଜନ କରିଛି ମୋର ପୁଅର ଜନ୍ମ ଦିନରେ ମୋତେ ତ ଏତେ ଜଣା ନଥିଲା ରୋଷେଇ ମୁଁ ତଥାବି ଭାତ ଡାଲି ପନୀର ଆଉ ସାଲାଡ଼ କ୍ଷୀରି ବନାଇଥିଲି ଭାତକୁ ଗ୍ୟାସରେ ପାଣି ବସାଇ ଦେଲି ପାଣି ତାତିଲା ପରେ ଚାଉଳ ଧୋଇକିନା ପକାଇକି ତାକୁ ଫୁଟିଲା ପରେ ଗାଳିଦେଲି ଡାଲି ବି ସେମିତି ସିଟି ପ୍ରେସରରେ ଦେଇ ଦେଇଥିଲି ଫୁଟେଇ ଦେଲି ଆଉ କ୍ଷୀରି ମଧ୍ୟ ସେମିତି ପାଣି ପାଣି ଗରମ ହେଲା ପରେ ତାକୁ ଅମୁଲ ଫେଣ୍ଟିକି ପକେଇଦେଲି ଚାଉଳ ବି ଭାଜିକି ରଖିଥିଲି ଚାଉଳକୁ ପକେଇକି ତାକୁ ଖୁଆ ଟିକେ ପକେଇଦେଇକି ଫୁଟଣ ଘିଅ ଆଉ କାଜୁ କିସ୍ମିସ୍ ଭାଜିକିନା ପକେଇ ଦେଇକି କ୍ଷୀରି ପ୍ରସ୍ତୁତ କରିଥିଲି ଆଉ ମୋ' ପୁଅର ସାଙ୍ଗମାନେ ଆସିଥିଲେ ସମସ୍ତେ ସେମାନେ ବି ଖାଇକି ବହୁତ ଭଲ ହୋଇଛି କହିଲେ ପ୍ରଶଂସା କଲେ ଆଉ ସେମାନେ ମଧ୍ୟ ଖୁସି ହେଲେ ଘରକୁ ବି ଖାଇକି ପୁଣି ନେଇକି ଗଲେ ତା'ପର ଦିନ ସେମାନଙ୍କ ଘରର ଲୋକମାନେ ବି ବହୁତ ଭଲ ହୋଇଛି ବୋଲି କହିଲେ ମୁଁ ଭାବି ନଥିଲି ଏତେ ମାନେ ଭଲ ହୋଇଥିବ ବୋଲି ଆଉ ମୋତେ ଗର୍ବ ଲାଗୁଛି ଯେ ମୁଁ ଭଲ କରିଛି